ମୁଁ ଗୋଟେ ଅର୍ଡ଼ର୍ କରିଥିଲି ଲକ୍ଷ୍ମୀ ହୋଟେଲ୍ରୁ ସେ ଅର୍ଡ଼ରଟା ମୁଁ ଏବେ ନେଇପାରିବି ନାହିଁ କାହିଁକିନା ମୋର ମୋତେ ଏବେ ଯିବାକୁ ପଡ଼ିବ କାଳିମେଲା ଯିବାକୁ ପଡ଼ିବ ମୁଁ ମୋର ଏବେ ଖବର ଆସିଲା ମୁଁ ଅର୍ଡ଼ର୍ ଦେଇଥିଲି ଯେ ଆପଣଙ୍କୁ ସେଇ ଅର୍ଡ଼ର୍ଟା ଆପଣ ଫେରସ୍ତ ନିଅନ୍ତୁ କାହିଁକିନା ଅର୍ଡ଼ର୍ଟା ନ ନେଲେ ମୋତେ ବହୁତ ଅସୁବିଧା ହବ ମୁଁ ତ ଘରେ ରହିବି ନାହିଁ ଆପଣଙ୍କ ପଇସାଟା ତ ଦିଆହୋଇଥିଲା ପଇସାଟା ବି ଆପଣ ପଇସାଟା ବି ଆପଣ ଫେରସ୍ତ କରନ୍ତୁ ମୁଁ ତ ଘରେ ରହିପାରିବି ନାହିଁ ଆଜି କାହିଁକିନା ଏବେ ଆମ ଫ୍ୟାମିଲି ସହିତ ଆମର ଯିବାକୁ ପଡ଼ିବ ଆପଣ ଯଦି ସେ ପଇସାଟା ଅର୍ଡ଼ର୍ଟା ରଖିକି ପଇସାଟା ଦେଇଦେବେ ହେଲେ ଆମର ବହୁତ ଭଲ ହେବ